ବୃହତ କୃଷି କରୁଥିବା ବ୍ୟବସାୟୀମାନଙ୍କ ଠାରୁ ଲୋକମାନେ ବହୁତ ମାତ୍ରାରେ ଜିନିଷ କିଣିନେଉଛନ୍ତି ଯାହାଫଳରେ କି କ୍ଷୁଦ୍ର ଚାଷୀମାନଙ୍କ ଠାରେ ଜିନିଷ ରହିଯାଉଛି ଏବଂ ଯାହା ଦ୍ଵାରା କି ସେମାନଙ୍କର କ୍ଷତି ହେଉଛି ତାଙ୍କ ପରିବାରର ଭରଣପୋଷଣ ଅସୁବିଧା ଦେଖାଯାଉଛି ସେମାନେ ଆଉ କୃଷି କରିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି